ହଁ ହଁ ହ୍ୟାଲୋ ଆଁ ମୁଁ ଏଇ ଆପଣଙ୍କ ଜଳିଖିଆ ଦୋକାନ ନା ସିଙ୍ଗଡ଼ା ବରା ଦୋକାନ ହଁ ଆଉ ଏଇ ସିଙ୍ଗଡ଼ା ବରା ଗୋଟା କେତେ ପିସ୍ ଗୋଟେ ଗୋଟେ କେତେ କାଇଁକି ଏତେ ରେଟ୍ ଆମର ତ ବାଙ୍ଗାଲୋରରେ ପାଞ୍ଚ ଟଙ୍କା ପିସ୍ ସେ ତମର କାହିଁକି ପନ୍ଦର ଟଙ୍କା ଲେଖାଁଏ ଗୋଟା ନାଇଁ ନାଇଁ ଆମର ତୁମେ ବାଙ୍ଗାଲୋର ଚାଲ ଆମ ପାଞ୍ଚ ଟଙ୍କା ପିସ୍ରେ ବିକି ଦବୁ ଆଉ ଘର ଦୁଆର ଦବୁ ତୁମେ ସେଇଠି ରହିବ ବଢ଼ିଆ ବ୍ୟବସାୟ କରିବ ଏଇଠି ପନ୍ଦର ଟଙ୍କା ଗୋଟା କହୁଛି ଆମ ବାଙ୍ଗାଲୋରରେ ପାଞ୍ଚ ଟଙ୍କା ଗୋଟା ହଁ କାଇଁ ଯିବ ନି ଆଉ ତମେ ଏତେ ରେଟ୍ କରୁଚ ବାଙ୍ଗାଲୋର ତ ଏତେ ରେଟ୍ ନାହିଁ

ନାଇଁ ଆମ ବାଙ୍ଗାଲୋର ଏତେ ଶସ୍ତା ତ ସେଥିପାଇଁ ମୁଁ କହିଲି ମୁଁ ଆ ଏଇଠି ଏତେ ରେଟ୍ ଗୋ ହୁଁ ହୁଁ ତା ବୋଲି ପିସ୍ ପନ୍ଦର ଟଙ୍କା ଦଶ ଟଙ୍କା ହେଲେ ହୁଅନ୍ତା କି ପନ୍ଦର ଟଙ୍କା ପିସ୍ ବାପରେ ଏତେ ରେଟ୍ ଆମ ବାଙ୍ଗାଲୋରରେ ପାଞ୍ଚ ଟଙ୍କା ପିସ୍ ପଡ଼ୁଛି ହେଲା ଆଚ୍ଛା ହଉ ହଉ ହଉ ହଉ ତୁମେ ତା'ହେଲେ ଆ ବେଙ୍ଗାଲୋର ଯିବନି ନହେଲେ ସେଠି ଶସ୍ତା ଆହୁରି ବହୁତ ହେଲା ଆଚ୍ଛା ହଁ ହଁ ମୁଁ ବେଙ୍ଗାଲୋରରେ ରହୁଛି ହଁ ଆଉ ଆପଣ ଓଡ଼ିଶାରେ ହଁ ଆଉ ଏତେ ରେଟ୍ କଲେ ଲୋକ ନଉଛନ୍ତି ଖାଉଛନ୍ତି ଓଡ଼ିଶା ଲୋକ ମୁଁ ଖାଆନ୍ତି ନା ତା'ହେଲେ ଆମେ ଆମେ ବେଙ୍ଗଲୋ ଆମେ ବାହାରିଲୁ

ହଉ ତୁମେ ଯିବା ଆଉ ଏତେ ରେଟ୍ କହୁଛନ୍ତି ଦେଖିବା ଦିନେ ଚାଖିବା କ'ଣ ଏତେ ରେଟ୍ ନଉଛନ୍ତି ହଉ ହଉ ହଉ ହଉ ରହିଲି